ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାରେ ସାମଗ୍ରିକ ସ୍ଥିତି କେଉଁ ଡିଷ୍ଟ୍ରିକ୍ଟରେ ଭଲ ଅଛି କେଉଁ ଡିଷ୍ଟ୍ରିକ୍ଟରେ ଟିକେ ଟିକେ ଖରାପ ଅଛି ଆଉ ସବୁ ହସ୍ପିଟାଲରେ ଡକ୍ଟର ମାନେ ସବୁ ପେସେଣ୍ଟ ମାନଙ୍କୁ ସବୁକୁ ଭଲ ରେଜଲ୍ଟରେ ଭଲ କରିକି ପାଇବା ପାଇଁ ଟ୍ରାଏ କରନ୍ତି ଡକ୍ଟର ମାନେ ଆଉ ଆମ୍ବୁଲାନ୍ସ ମାନଙ୍କର ଆମ୍ବୁଲାନ୍ସ ମାନଙ୍କ ବି କରନ୍ତି କେମିତିକି ଶହ ଆଠରେ କଲ୍ କଲେ ଏ ଡିଷ୍ଟ୍ରିକ୍ଟ ସେଇ ଡିଷ୍ଟ୍ରିକ୍ଟରେ ଯାଇକି ଆମ୍ବୁଲାନ୍ସ ହସ୍ପିଟାଲରେ ଡାକି ନିଅନ୍ତି ସେଇଟା ଆଉ ଆଉ ଡାକ୍ତର ମାନେ ଟିକେ ବେଶୀ ଥାଆନ୍ତି ହସ୍ପିଟାଲରେ ଚେକ୍ ଅପ୍ ଫେପ ଅପ୍ କରିବା ପାଇଁ ଆଉ ସବୁ ଗାଁ ଗହଳି ମାନଙ୍କୁ ସବୁ ଭଲରେ ରଖିପାରିବା ପାଇଁ ଡକ୍ଟର ମାନେ ଥାନ୍ତି ମେଡ଼ିସିନ ଟ୍ୟାବଲେଟ୍ ଆଉ ପାଣି ଚେକ୍ ଅପ୍ ସବୁ ସାମାନ ମାନେ ହସ୍ପିଟାଲରେ ଥାନ୍ତି ଆଉ କ୍ଲିନିକ୍ ସେଇ ଗୋଟେ ସେଇଟା ବି ଗୋଟେ ଡକ୍ଟର ଦୋକାନ ସେଇଠି ବି କେତେ ଜଣ ଯାଇପାରନ୍ତି ସେଠି ଚେକ୍ ଅପ୍ କରିପାରନ୍ତି ସବୁ କରିପାରନ୍ତି ସେଇଟା ହିଁ ଟିକେ ସୁବିଧା ଅଛି